ସମୁଦ୍ରରୁ ଆମକୁ ମାଛ ମାରିବାକୁ ବହୁତ ଭଲଲାଗେ ଆଉ ସମୁଦ୍ରରୁ ମାଛ ମାରିଲା ସମୟରେ ଆମେ ଡଙ୍ଗାର ବ୍ୟବହାର କରିଥାଉ ନାହିଁ ତ ଆମେ ବଡ଼ ବୋଟ୍ର ବି ବ୍ୟବହାର କରିଥାଉ ଆଉ ମାଛ ଧରିବା ପାଇଁ ଆମକୁ ବହୁତ ଭଲଲାଗେ ବହୁତ ପ୍ରକାର ମାଛ ଆମେ ଧରୁ ବଡ଼ ମାଛ ଧରୁ ଛୋଟ ମାଛ ଚୂନା ମାଛ ବି ଧରୁ ଆଉ ସେହି ଟାଇପ୍ର ଆମେ ବହୁ ଜିନିଷ ମାର୍କେଟରେ ଆମେ ଧରିଥାଉ ସମୁଦ୍ରରୁ ଆମେ ଧରିଥାଉ ଆଉ ପ୍ରଣାଳୀ ଆମର ହେଉଛି ଆମେ ଜାଲ ପକାଇ ବଡ଼ ଜାଲ ଆମର ପକାଇ ଆମେ ସେ କୁ ଧରିଥାଉ ଆଉ ଯେପରି ଚିଙ୍ଗୁଡ଼ି ଚାଷ ହୁଏ ତା' ପାଇଁ ଅଲ୍ରେଡ଼ି ତ ଜାଲ ଲାଗିଥାଏ ସେହି ଟାଇପ୍ର ଆମେ ମାଛ ବି ଧରିଥାଉ ଆଉ ତାକୁ ଧରି ଆମେ ବିକ୍ରି କରୁ ଆମେ ବିକ୍ରି କରି ମାର୍କେଟରେ ବିକ୍ରି କରି ଭଲ ପଇସା ବି ପାଉ ଆଉ ଆମ ମାଛ ନିକଟ ବଜାରରେ ଆମର ମାଛ ରହିଛି ଯେପରିକି ଆମର ବଡ଼ ବଜାର ରହିଛି ଆମ ମାର୍କେଟର ପାଖରେ ରହିଛି ବଡ଼ ବଜାର ସେଠି ବହୁତ ପ୍ରକାରର ମାଛ ବିକ୍ରି କରାଯାଏ ବଡ଼ ମାଛ ଛୋଟ ମାଛ ଚୂନା ମାଛ ସବୁ ଭଲ ଦରରେ ଆମେ ପାଉ ଆଉ ବହୁତ ପ୍ରକାର ବଡ଼ ଆମର ମାର୍କେଟର ବହୁତ ବଡ଼ ପ୍ରକାର ବହୁତ ମାଛ ଆମର ରହିଥାନ୍ତି